ହଁ ମୁଁ ପକ୍ଷୀମାନଙ୍କୁ ଅତ୍ୟଧିକ ଭଲ ପାଏ ଓ ପକ୍ଷୀ ପକ୍ଷୀ ମୋତେ ବହୁତ ଭଲ ଲାଗେ ଏନୁ ମୁଁ ସେହି ପକ୍ଷୀମାନଙ୍କୁ ଆକୃଷ୍ଟ କରିବା ପାଇଁ ଆମ ଘର ବଗିଚାରେ ସେମାନଙ୍କ ପାଇଁ ଛୋଟ ଛୋଟ ପକ୍ଷୀର ଘର ତିଆରି କରିଛି ଟିନରେ ସେମାନଙ୍କର ଘରକୁ ଛାଇଛି ଓ ବହୁତ ସୁନ୍ଦର କରି ସେମାନଙ୍କ ଘରକୁ ବନେଇଛି ବଗିଚାରେ ମୁଁ ସବୁବେଲେ ପାଣି ସଦସର୍ବଦା ପାଣି ଦେଇଥାଏ ମୁଁ ଓ ସେଇ ପକ୍ଷୀମାନଙ୍କ ପାଇଁ ଖାଦ୍ୟ ମଧ୍ୟ ଦେଇଥାଏ ଦେଇଥାଏ ଓ ପକ୍ଷୀମାନେ ମଧ୍ୟ ମୋତେ ବହୁତ ଭଲ ପାଏ ପ୍ରଥମେ ପ୍ରଥମେ ଦୁଇଟା ଆମ ଘରେ ଘର ପାଖରେ ସେ ବଗିଚା ବଗିଚାରେ ମୁଁ ଛୋଟିଆ ଗୋଟିଏ ଘର ବନେଇଥିଲି ଓ ଗୋଟିଏ ଚଢ଼େଇକୁ ଆଣିକିନା ରଖିଥିଲି ସେହି ଚଢ଼େଇ ଧୀରେ ଧୀରେ ବଡ଼ ହେଲା ଓ ସେ ତା ସେ ଉଡ଼ି ଉଡ଼ି ଆହୁରି ତା ତା ସେ ବହୁତ ଚଢ଼େଇ ସେଇଠି ରହିଲେଣି ଆଉ ଧୀରେ ଧୀରେ ଏବେ ଆମ ଘର ଆଖୁ ଚାରି ପଠେ ବଗିଚାରେ ଗୋଟେ ସାତଟା ଆଠଟା ଗଣ୍ଡେ ଘର ମୁଁ ତିଆରି କରିଛି ଓ ବହୁତ ପରିମାଣରେ ଚଢ଼େଇ ପାରା ଆଦି ଆମ ଆଦି ସେଇଠି ରହୁଛନ୍ତି ଓ ମୁଁ ସକାଳ ସନ୍ଧ୍ୟା ଦି ଥର ମୁଁ ସେମାନଙ୍କୁ ଦାନା ଦିଏ ସେମାନଙ୍କ ପାଇଁ ସେମାନଙ୍କ ପାଇଁ ପାନି ରଖିଦିଏ ସେଠାରେ ମୋତେ ସେ ପକ୍ଷୀମାନଙ୍କୁ ଦାନା ଦେବାକୁ ମୋତେ ବହୁତ ସୁନ୍ଦର ଲାଗେ ସକାଲୁ ଉଠି ଯେତେବେଲେ ମୁଁ ସେହି ପକ୍ଷୀମାନଙ୍କର କୁଁ କୁଁ ସେ ସାଉଣ୍ଡ ଶୁନେ ବା ଆବଜ ଶୁନେ ମୋତେ ବହୁତ ଖୁସି ଲାଗେ